ମୋତେ ବହୁତ ମଟନଟା ପସନ୍ଦ ମୁଁ ଭୋଜିରେ ଯାଏଁ ଖାଇବାକୁ ବହୁତ ଭଲ ନାଗେ ଆଉ ହୋଟେଲ୍ ଫୋଟଲ୍ ଯେଉଁଠିକି ଯାଏଁ ବୁଲିବାକୁ ହୋଟେଲ୍ ଫୋଟଲ୍ରୁ ଖାଇଛି ମୋତେ ବହୁତ ବଢ଼ିଆ ନାଗେ ଘରେ ଦୁଇଥର ତିନିଥର କଲି ଜମା ଭଲ ହେଲାନି ବହୁତ ସମସ୍ତେ କହିଲେ ଭଲ ହେଲାନି କେମିତି ରୋଷେଇ କଲା କ'ଣ କଲ ଯେ ଭଲ ହେଲାନି ଆଉ ଏମିତି ପୁଣି ଥରେ କଇନି ପୁଣି ଥରେ ଆଣିକିନି ପୁଣି ରୋଷେଇ କଲି ବହୁତ ଭଲ ହେଲା ଭଲ ହେଲା ସମସ୍ତେ ଖାଇଲେ ସମସ୍ତେ କହିଲେ ବହୁତ ଭଲ ହେଇଛି ତିନି ଚାରିଥର କଲା ପରେ ବହୁତ ଭଲ ହେଲା ସମସ୍ତେ ଖାଇଲେ ମୋତେ କହିଲେ ବହୁତ ଭଲ ହେଇଛି କେତେ ସୁନ୍ଦର ଲାଗୁଛି ମୋତେ ବହୁତ ଭଲ ଲାଗିଲା କେମିତି କଲୁ ଆଉ ବହୁତ ଆଗେ ବାଟଣ ପିଆଜ ରସୁଣ ଅଦା ଛଡ଼ାଇକିନି ବାଟଣ ବାଟିନି ତା'ସହିତ ଜୀରା ଧଣିଆ ସବୁ ସବୁ ଜୀରା ଧଣିଆ ଆଉ ପିଆଜ ରସୁଣ ଅଦା ଆଉ ଗରମ ମସଲା ଏମିତି ସବୁ ପକାଇକିନି ତାକୁ କଷିଲି କଷିକିନି ବହୁତ ତେଲ ଦେଇ କିନି କଷିଲି କଷିକିନି ମାଂସ ଆଳୁ ଫାଳୁ ପକାଇନି ପକାଇକିନି ତାକୁ ଭଲ କି ସିଜାଇନି ଅଧ ଘଣ୍ଟେ ଘଣ୍ଟେ ସମୟ ଯେମିତି ଗଲା ସେଇଠୁ ଜିନିଷଟା ବହୁତ ଭଲ ଲାଗିଲା ସମସ୍ତେ ଖାଇଲେ ଭଲ କହିଲେ ମୋତେ ବି ଭଲ ଲାଗିଲା ଆଉ ଆଉ ବହୁତ କଷ୍ଟ କଲେ ସିନା ଫଳ ମିଳିବ ନା କେମିତି ମିଳିବ ମୁଁ ଯଦି ଥରକରେ ଯଦି ଆଉ କରିନଥାନ୍ତି ତା'ହେଲେ ସେ ଜିନିଷଟା ଶିଖିଥାନ୍ତି କେମିତି ନା ମୁଁ ତିନି ଚାରିଥର କଲା ପରେ କଷ୍ଟ କଲେ ସିନା ଭଲ ପାଇଁ ଭଲ ଲାଗିବ ଫଳ ମିଳିବ କଷ୍ଟ ତ କଲେନି ଫଳ ମିଳିବ କେଉଁଠୁ ମୁଁ ସେଇ ଯୋଗୁଁରୁ ତା'ପରେ ତା'ପରେ ସେଇଟାକୁ କଲି ମୋତେ ବହୁତ ଭଲ ଲାଗିଲା ଭଲ ବି ପାଇଲେ ହଁ ବାରମ୍ବାର ସେଇଟାକୁ କଇନି କରିବା ଲାଗି ଆଉ ମୋତେ କାହିଁ ପସନ୍ଦ ନାଗିଲା ଆଡ଼କୁ ଆଡ଼ ଆଡ଼କୁ ଆଡ଼ ତ କଲି ସେଇଠୁ ଭଲ ଲାଗିଲା ଭଲ କହିଲେ ଆଉ